ମୋ'ର ପ୍ରିୟ ପୁସ୍ତକର ନାମ ହେଉଛି ଏପିଜେ ଅବଦୁଲ କାଲାମ ଉଇଙ୍ଗସ୍ ଅଫ୍ ଫାୟାର ମୁଁ ଏହାକୁ ଯେତେବେଳେ ସମୟ ପାଏ ସେତେବେଳେ ପଢେ କାହିଁକି ନା ମୁଁ ଏପିଜେ ଅବଦୁଲ କାଲାମଙ୍କୁ ଭଲ ପାଏ କାରଣ ସେ ଆମ ଦେଶ ପାଇଁ ଯେଉଁ କୀର୍ତ୍ତି ସ୍ଥାପନ କରିଯାଇଛନ୍ତି ତାହା ଆମ ଭାରତବାସୀଙ୍କ ପାଇଁ ଅତୁଳନୀୟ ଯଦି ଏପିଜେ ଅବଦୁଲ କାଲାମଙ୍କ ବିଷୟରେ ଏକ ଚଳଚିତ୍ର ନିର୍ମାଣ ହୁଅନ୍ତା ତା'ହେଲେ ମୁଁ ଅତି ଆଗ୍ରହ ସହକାରେ ଦେଖିବାକୁ ଯାଆନ୍ତି